ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ସମ୍ବଳର ଅଭାବ ହେତୁ ଆମେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଇଥାଉ ଯଥା ଭିତ୍ତିଭୂମି ବିଦ୍ୟାଳୟ ସ୍ତରରେ ବିଦ୍ୟାଳୟର ଭିତ୍ତିଭୂମିକୁ ଯଦି କରାଯାଇ କରାଯାଇପାରିବ ତା'ହେଲେ କୋମଳମତି ପିଲାମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବ ଏବଂ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକର ଅଭାବ ଦୃଷ୍ଟିରୁ ତେଣୁ ବିଦ୍ୟାଳୟରେ ଅଧିକ ଶିକ୍ଷକ ନଥିବାରୁ ଅଳ୍ପ ଶିକ୍ଷକଙ୍କୁ ନେଇ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକୁ ଦାୟିତ୍ଵ ସହିତ ସମ୍ପାଦନ କରୁଥିବାରୁ ଶିକ୍ଷାଦାନରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ବିଦ୍ୟାଳୟ ସ୍ତରରେ ବିଷୟ ଭିତ୍ତିକ ପଦ୍ୟମାନ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ହେଲେ ଶିକ୍ଷାଦାନରେ ନିଶ୍ଚିତ ଭାବରେ ଅସୁବିଧା ହେଇପାରିଥାନ୍ତା ଏବଂ ଶିକ୍ଷାଦାନ ପ୍ରକ୍ରିୟା ବା ଅଧ୍ୟୟନ ପଦ୍ଧତି ଯଦି ଠିକ୍ ଭାବରେ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ସ୍ତରରୁ ଯୋଗାଇ ଦିଆହେଇଥାନ୍ତା ତା'ହେଲେ ଏହିଭଳିଆ ସମ୍ବଳର ବିନିଯୋଗ ଯୋଗୁଁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ଉପରେ ଉନ୍ନତ ହେଇପାରିଥାନ୍ତା ତେଣୁ ଏଇସବୁ ସମ୍ବଳର ଅଭାବ ଯୋଗୁଁ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ସମସ୍ୟାର ବା ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହବାକୁ ପଡ଼ୁଛି ତେଣୁ ଏହିସବୁ ଭିତ୍ତିଭୂମି ହଉ ଶିକ୍ଷକ ଅଭାବକୁ ଆଖି ଆଗରେ ରଖି ଶିକ୍ଷକ ବହୁମାତ୍ରାରେ ନିଯୁକ୍ତି ଅଧ୍ୟୟନ ସାମଗ୍ରୀ ଇତ୍ୟାଦିର ବିନିଯୋଗ ଏବଂ ଅଧ୍ୟୟନ ପଦ୍ଧତି ଇତ୍ୟାଦି ପ୍ରକ୍ରିୟା ଯଦି ସରକାରୀ ସ୍ତରରୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ତା'ହେଲେ ନିଶ୍ଚିତ ଭାବରେ ସ୍ଥାନୀୟ ବିଦ୍ୟାଗୁଡ଼ିକରେ ଶିକ୍ଷାଦାନରୁ ଉନ୍ନତ ହେଇପାରିବ